ମାଛ ଧରିବା ସମୟରେ ଅନେକ ମିଥ୍ୟା ବା ଭୁଲ ଧାରଣରେ ଆମେ ରହିଯାଇଥାଉ ଯେମିତିକି ଆମେ ଜାଲ ଜାଲରେ ମାଛ ଧରିଥାଉ ଜାଲଟା ଆଣି ସାରିଲା ପରେ ଆମେ ଭାବିଥାଉ ଆମ ଜାଲରେ ବହୁତ ବଡ଼ ମାଛ ପଡ଼ିଛି କିନ୍ତୁ ପ୍ରକୃତରେ ମାଛ ନ ପଡ଼ିନଥାଏ ଏବଂ ଜାଲ ମଧ୍ୟରୁ କୌଣସି ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ଆସିଥାଏ ଆଉ ଆମେ ତାକୁ ମାଛ ବୋଲି ଭାବିଥାଉ ବେଳେବେଳେ ସାପ ଭଳି ଦେଖାଯାଉଥିବା ମାଛ ମଧ୍ୟ ନଦୀରେ ଅଛନ୍ତି ଏବଂ ଆମେ ତାକୁ ଯଦି ସାପ ଆମ ଜାଲରୁ ଲାଗିଗଲା ତାହେଲେ ଆମେ ଭାବିଥାଉ ଯେ ସେଇଟା ମାଛ ବୋଲି କିନ୍ତୁ ସେଇଟା ସାପ ହେଇଯାଇଥାଏ ସାପ ଆସିଥାଏ ସେହିପରି ବିଭିନ୍ନ ମିଥ୍ୟା ଧାରଣା ଆମ ମନରେ ଆସିଥାଏ ଏବଂ ଆମେ ବ୍ଲାଷ୍ଟିଂ ମଧ୍ୟ କରିଥାଉ ଯେଉଁଟାକି ଉଚିତ୍ ନୁହେଁ ମାଛ ଧରମା ସମୟରେ ବ୍ଲାଷ୍ଟିଂ କରିବା ଦ୍ୱାରା ବ୍ଲାଷ୍ଟିଂ କରି ମାଛ ଧରିବା ଦ୍ୱାରା ଆମର ଅନେକ କ୍ଷତି ହୋଇଥାଏ ଜଳ ବିଷାକ୍ତ ହେବା ସହ ଆମ ହାତରେ ମଧ୍ୟ ବ୍ଲାଷ୍ଟିଂ କଟିଯାଇ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ପଥର ଖଣ୍ଡ ଫାଟି ଯାଇଥାଏ ନଦୀ ମଧ୍ୟର ପଥର ଏମିତି ଅନେକ ଅସୁବିଧା ଆସିଥାଏ ତେଣୁ ଆମେ ବ୍ଲାଷ୍ଟିଙ୍ଗ କରି ମାଛ ଧରିବା ଉଚିତ ନୁହେଁ ଆମେ ଜାଲ ଦ୍ୱାରା କିମ୍ବା ଲାଠି ଟାଣି ମାଛ ଧରିଲେ କୌଣସି ଅସୁବିଧା ହବ ନାହିଁ